ଭାରତରେ ବହୁତ କିଛି ନୃତ୍ୟଶୈଳୀ ଅଛି ଯେଉଁଟାକି ଆମ ଭାରତରେ କହିବାକୁ ଗଲେ ପଚିଶରୁ ତିରିଶ ପ୍ରକାର ନୃତ୍ୟଶୈଳୀ ଅଛି ଯେଉଁଟା ମୁଖ୍ୟ ସେଗୁଡ଼ା କହିବାକୁ ଗଲେ ତ ଗୋଟେଗୋଟେ ରାଜ୍ୟରେ ସାତ ଆଠ ପ୍ରକାର ଅଛି ଛୋଟବଡ଼ ମିଶେଇଲେ କିନ୍ତୁ ମୁଖ୍ୟ କହିଲେ ପଚିଶରୁ ତିରିଶ ପ୍ରକାର ଅଛି ଯେଉଁଟାକି ଆମର ମୁଖ୍ୟ ନୃତ୍ୟଶୈଳୀ ଆଉ କାରଣ ଆମର ଏଠି ଧର୍ମାଲମ୍ବୀ ଲୋକ ଅଛନ୍ତି ବହୁତ ବିଭିନ୍ନ ରାଜ୍ୟର ବିଭିନ୍ନଧରଣର ଲୋକ ରହୁଛନ୍ତି ତ ସେଥିପାଇଁ ଭାରତ ଏକ ଧର୍ମାବଲମ୍ବୀ ରାଷ୍ଟ୍ର ଗୋଟେ ଅଟେ ଏବଂ ଏଠି ସବୁ ରାଜ୍ୟର ଲୋକମାନେ ସବୁ ରାଜ୍ୟକୁ ଗୋଟେ ରିପ୍ରେଜେଣ୍ଟ କରିଛନ୍ତି ଗୋଟେ ନୃତ୍ୟ ହିସାବରେ ଏବଂ ଆମ ଭାରତରେ ମୋତେ ଓଡ଼ିଶୀ ନୃତ୍ୟଟା ଆମ ଓଡ଼ିଶାରେ ଯେଉଁଟା ଅଛି ସେଇଟା ମୋତେ ବହୁତ ଭଲଲାଗେ ତେଣୁ ଏଇଟା ଗୋଟେ ପୁରାତନ ନୃତ୍ୟ ଅଟେ ଆଜିକାଲି ଯେଉଁଗୁଡ଼ା ଡ୍ୟାନ୍ସ ଅଛି ସେତୁ ବହୁତ ଡିଫରେନ୍ସ ଏବଂ ଏଥିରେ ନୃତ୍ୟର ଗୋଟେ ଶାନ୍ତିପୂର୍ଣ୍ଣ ରୂପରେ ଲାଗେ ଆମକୁ ଶାନ୍ତିତା ଶାଳୀନତା ଏବଂ ଗୋଟେ ଆକର୍ଷଣର ବିନ୍ଦୁ ଆମ ମନରେ ସୃଷ୍ଟି କରେ ଖାଲି ଆମ ଓଡ଼ିଶା ପାଇଁ ନୁହଁ ଭାରତର ସମଗ୍ର ରାଜ୍ୟର ଲୋକଙ୍କପାଇଁ ମଧ୍ୟ ଏଇଟା ଭଲ ଲାଗିଥାଏ ଆମ ଓଡ଼ିଶୀନୃତ୍ୟ ଏବଂ ତା' ତାଳତାଳର ଯେଉଁ ଗୋଡ଼ର ପାଦ ପଡ଼ିଥାଏ ସେଇଟା ବହୁତ ସୁନ୍ଦର ଲାଗେ ଆଉ ତାକୁ ଦେଖିବାପାଇଁ ଆକର୍ଷିତ କରନ୍ତି କିନ୍ତୁ କହିବାକୁ ଆମକୁ ଖରାପ ଲାଗୁଛି ସେ ନୃତ୍ୟଟା ଏବେ ଧୀରେଧୀରେ ଲୋପ ପାଇ ବସିଲାଣି ବହୁତ ଲୋକ ଓଡ଼ିଶାର ହେଇକି ମଧ୍ୟ ଓଡ଼ିଶୀ ନୃତ୍ୟକୁ ଦେଖିବାକୁ ଚାହୁଁନାହାନ୍ତି ଆମର ଆଇଟମ୍ ଡ୍ୟାନ୍ସ ଦେଖିବାକୁ ଚାହୁଁଛନ୍ତି ଆଧୁନିକ ଗୀତ ଦେଖିବାକୁ ଚାହୁଁଛନ୍ତି କିନ୍ତୁ ଆମ ଓଡ଼ିଶାର ଲୋକ ହେଇକି ମଧ୍ୟ ବହୁତ ଲୋକ ଓଡ଼ିଶୀ ନୃତ୍ୟ ଦେଖିବାପାଇଁ ଚାହୁଁନାହାନ୍ତି ଆଉ ଆମ ଓଡ଼ିଶୀର ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କିଏ ଅଛନ୍ତି ମୁଁ ଏପର୍ଯ୍ୟନ୍ତ ଜାଣିନାହିଁ